ଦ ବିରିୟାନୀୱାଲା ରେଷ୍ଟୁରାଣ୍ଟ୍କେ ଇଟା ଲଗା ହେଇଛେ ଆଉ ତୁମର୍ ରେଷ୍ଟୁରାଣ୍ଟ୍ରେ କେନ୍ କେନ୍ ସୁବିଧା ଅଛେ ଆଉ ମେନ୍ୟୁରେ କା କାଣା ଅଛେ ମତେ ଜାନ୍ବାର୍ ଥିଲା ଆଉ କେତେ କେତେ ରେଟ୍ ଅଛେ ଜାନ୍ବାର୍ ଥିଲା ତ ମତେ ଇଟା ହୋମ୍ ଡେଲିଭରି ହେବା କି ନାଇଁ ହେବା ସେ ବାବଦ୍ରେ ଟିକେ ମତେ କହ ଆଉ କେନ୍ତା କାଣା ସୁବିଧା ଅଛେ ତୁମେ ଭଲ୍ସେ ତାର୍ମାନେ ପୁରା ହୋମ୍ ଡେଲିଭରି ଦେଇପାରୁଛ କି ପୁରା ସେ ଜାଗାକେ ପୁହୁଞ୍ଚି ପାରୁଚ କି ସବୁ ଲୋକେସନ୍କେ ଦିଆହେଇପାର୍ବା କି କେନ୍ ଲୋକେସନ୍କେ ଦିଆ ନାଇଁ ହେଇପାରେ ତା'ପରେ ତୁମର୍ ସେ ଡେିଲଲିଭରି ଚାର୍ଜେସ୍ କାଣା ରହୁଚେ ଟାଇମିଙ୍ଗ୍ କାଣା ରହୁଚେ ରେଷ୍ଟୁରାଣ୍ଟ୍ର ଖୁଲ୍ବାର୍ ଟାଇମିଙ୍ଗ୍ କାଣା ରହୁଚେ କେତେବେଲେ ବନ୍ଦ୍ କରୁଚ କେନ୍ କେନ୍ ଦିନ କେନ୍ କେନ୍ ଦିନ ତାର୍ମାନେ ବନ୍ଦ୍ ରହୁଚେ ଖୁଲା ରହୁଚେ ହେସବୁ ଜିନିଷ୍ ଜାନ୍ବାର୍ ଥିଲା ଯେନ୍ ଖାଏବାର୍ଥିରେ ସାଧା ଦଉଚ ମଟନ୍ ଚିକେନ୍ ସବୁ ଜିନିଷ୍ ହଉଚେ କି ଆଉ ବି କିଛି ଏନ୍ତା ନୂଆ ଭେରାଇଟି ଆଉଚେ ଆଉ ଇଟା ସ୍ଵିଗିରେ ହିଁ ଯାଉଚେ କି ନାଇ ସେସବୁ ଜିନିଷ୍ ବି ଜାନ୍ବାର୍ ଥିଲା ଆଉ କେନ୍ତା କାଣା ଡେଲିଭରି ସିଷ୍ଟମ୍ କେନ୍ତା ଅଛେ କି ଫୋନ୍ କଲେ ହେଇପାର୍ବା କି ସେ ଡେଲିଭରି ବାଲେକୁ ତାକର୍ ଫୋନ୍ ନମ୍ବର୍ ମତେ ଦେଇ ତାର୍ମାନେ ମତେ ଇଟା ଇଟା କରିଦିଅ ମର୍ନିକେ ମେସେଜ୍ କରିଦିଅ ଆଉ ଦେନ୍ ମୁଁ ଫୋନ୍ କର୍ମି ତାକୁ ସବୁ ଜିନିଷ୍ ବି ସେତାକୁ ବି ପଚ୍ରାମି ଆଉ ଆମର୍ ଯେନ୍ ସବୁ ଡେଟ୍ରେ ଖୋଲା ହଉଚେ କି ହୋଲିଡେ' ମାନ୍କୁ ବି ବନ୍ଦ୍ ରହୁଚେ ତମର୍ ରେଷ୍ଟୁରାଣ୍ଟ୍ଟା ଆଉ ରେଷ୍ଟୁରାଣ୍ଟ୍ରେ ତାର୍ମାନେ ରେଷ୍ଟୁରାଣ୍ଟ୍କେ ଯିବାର୍ ଗଲେ ବି ହେନୁ କେନ୍ତା ଖାନାପିନା କେନ୍ତା କାଣା ଦିଆହଉଚେ ତାର୍ମାନେ ପାର୍ଟି କର୍ବାର୍ ଲାଗି ବି ଯଦି ଆମେ ଯଦି ବହୁତ୍ଟେ ଇନୁ ଯଦି ଗୁହୁଡ଼େ ଯାଇ ପାର୍ମୁ ସେ ଭିତର୍କେ ଆଉ ସେନୁ ଯଦି ଆମେ କେନ୍ସି ବି ବୁକ୍ କର୍ବାର୍ ଅଛେ ରେଷ୍ଟୁରାଣ୍ଟ୍ ପୁରା ସେଇଟା ବୁକ୍ ହେବା କି ନେ ସେ ଜିନିଷ୍ ବାବଦରେ ବି ଜାନ୍ବାର୍ ଅଛେ ଦେନ୍ ଆଉ ଆମର ତୁମର୍ ରେଷ୍ଟୁରଣ୍ଟ୍ର ତାର୍ମାନେ କେନ୍ତା ରେଟିଂ ବି ଲୋକ୍ବାକ୍ ଦଉଚନ୍ ଲୋକ୍ ପସନ୍ଦ୍ କରୁଚନ୍ କି ନେଇ ଆଉ ତୁମର୍ ରେଷ୍ଟୁରାଣ୍ଟ୍ ମାନେ କି ତୁମର୍ ରେଷ୍ଟୁରାଣ୍ଟ୍ କେନ୍ କେନ୍ ଜାଗାରେ ଅଛେ ଆମେ ଯଦି ଅଲ୍ଗା କେନ୍କେ ଯୋଉଚୁଁ ବି ସେନୁ ବି ତୁମର୍ ରେଷ୍ଟୁରାଣ୍ଟ୍ମାନେ ଅଛେ କି ନାଇନ ସେ ସବୁ ଜିନିଷ୍ ବାବଦ୍ରେ ବି ଆମ୍କୁ ସେ ଲୋକେସନ୍ମାନେ ବି ପ୍ରୋଭାଇଡ଼୍ କର୍ବାର୍ ତୁମ୍କୁ ପଡ଼୍ବା ତା'ପରେ ଆମେ ସବୁ ଜାଗାକେ ତୁମେ ପହଞ୍ଚେଇ ପାରୁଚ ଇହାଦେ ମୁଇଁ ଯଦି ଅର୍ଡ଼ର୍ କର୍ମି ଯଦି ଇହାଦେ ମୁଇଁ ସାଙ୍ଗେ ସାଙ୍ଗ୍ ଅର୍ଡ଼ର୍ କର୍ମି କେତେ ମିନିଟ୍ରେ ପହଞ୍ଚାବ ତମେ କେନ୍ କେନ୍ ଟାଇମିଂରେ ପହଞ୍ଚାବ କେନ୍ କେନ୍ ଟାଇମିଂରେେ ତୁମେ ସେ ଜିନିଷ୍ଟା ପ୍ରୋଭାଇଡ଼୍ କରିପାର୍ବ ଆଉ ମୋର୍ ପାକ୍କେ କେତେବେଲେ ପହଞ୍ଚିବା